ହ୍ୟାଲୋ ଆପଣ ସୌମ୍ୟ ଫୁଲ ଦୋକାନୀ କହୁଛନ୍ତି କି ଆପଣଙ୍କ ପାଖରେ ଫୁଲ ସବୁ ମିଳୁଛି ତ ସବୁ ପ୍ରକାର କି କି ଫୁଲ ମିଳୁଛି ଆପଣଙ୍କ ପାଖରେ ନାହିଁ ଆପଣ ସବୁ ଫ୍ରେଶ୍ ହଁ ଆଉ

ହଁ ଆମର ଗୋଟେ ଆସୁଛି ଆଗକୁ ଏନ୍ଗେଜ୍ମେଣ୍ଟ ଭାଇଙ୍କର ତ ସେ ସେଥିଲାଗି କିଛି ଫୁଲର ଗ୍ଲାସ୍ ଫ୍ଲାସ୍ ସଜାଇବା ପାଇଁ ମଣ୍ଡପର ହଁ ହେଲା ହଁ କୁହନ୍ତୁ ଏନ୍ଗେଜ୍ ଅଛି ଆଉ ମାସେ ମାସେ ଖଣ୍ଡେ ଟାଇମ୍ ୱାନ୍ ମଂଥ ଭିତରେ ହେଇଯିବ ଆଜ୍ଞା ହେଲେ ଆପଣଙ୍କର ଫୁଲ ସବୁ ଫ୍ରେଶ୍ ଫୁଲ ତ ହଁ ମୁଁ ଲେଟ୍ ଦେବି ଯେ ହେଲେ ରେଟ୍ କେତେ କମ ଆସିବ ପଇସା କମ୍ କରିବେ ନା ନା ବେଶୀ କମ ଟିକେ କଲେ ଭଲ ହୁଅନ୍ତା ଏବେ ଆପଣ ଯଦି କମ୍ କରିବେ ଆମକୁ ମୁଁ ପୁଣି ମ୍ୟାରେଜ୍ ଦେବି ମ୍ୟାରେଜ୍ରେ ବି ଆପଣଙ୍କୁ ଦେବି ହଁ ଆଜ୍ଞା ଆଜ୍ଞା

ନାହିଁ ଆପଣ ଟିକେ କମ୍ କଲେ ଟିକେ ଭଲ ହୁଅନ୍ତା କେତେ ଫୁଲ ଦୋକାନୀ ଅଛନ୍ତି ଆମେ ଆପଣଙ୍କୁ ଫୁଲ ଦୋକାନକୁ କହିଲୁ ଆପଣଙ୍କ ଠାରୁ ଟିକେ କମରେ ଯଦି ପାଇବୁ ସେଥିପାଇଁ କହିଲୁ ନା ଆଉ ଆପଣଙ୍କ ଫୁଲ ବି ଭଲ ସବୁ କହୁଛନ୍ତି ସେଥିପାଇଁ ଆପଣଙ୍କୁ କହିଲୁ ନା ଏବେ ଆପଣ ଦେଲେ କିଛି କମ୍ରେ ଆମେ ପୁଣି ବାହାଘରରେ ବି ଆମର ଆଗକୁ ମ୍ୟାରେଜ୍ ଆସୁଛି ନା ସେଇଟାରେ ବି କିଛି ଦରକାର ହେବ ସଜ୍ଜାସଜ୍ଜି ହ୍ୟାଲୋ ହଁ ଆଡ଼ ଆମେ ଆଡ଼ଭାନ୍ସ ଦେଇଦେବୁ ଆପଣଙ୍କୁ ତା'ପରେ କାମ ସରିଲା ପରେ ପେମେଣ୍ଟ କରିଦେବୁ ହେଲେ ଟିକେ ଫୁଲଟା ଟିକେ ରେଟ୍ କମ୍ ଆଜ୍ଞା ମୁଁ ଆପଣଙ୍କୁ କେତେ ଆଡ଼ଭାନ୍ସ ଦେଲେ ହେବ ଏବେ କୁହନ୍ତୁ ହଁ